ମୁଁ ଛୋଟବେଳେ ସ୍କୁଲରେ ପଢ଼ିଲା ବେଳେ ମୋର ଗୋଟେ ସାଙ୍ଗ ପାଣିରେ ବୁଡ଼ିି ଯାଉଥିଲା ମୁଁ ସେତିକି ବେଳେ ତାକୁ ପାଣିରୁ ଉପରକୁ ଆଣିଥିଲି ହେରି ଏବଂ ପାଞ୍ଚଜଣ ଲୋକ ମୋତେ ଧନ୍ୟବାଦ ଜଣାଇଥିଲେ ସେଇଥିପାଇଁ ମୁଁ ମୋ ନିଜକୁ ଗର୍ବିତ ଅନୁଭବ କରେ ଏବଂ ଏଇ ଖବରଟି

ସମ୍ମାନିତ କରାଯାଇଥିଲା ମୁଁ ସେଥିପାଇଁ ମୋ ମନକୁ ଗର୍ବିତ ଅନୁଭବ କରେ